ମୋତେ ପୁରୀ ଯିବାକୁ ଭଲ ଲାଗେ କାହିଁକି ନା ପୁରୀରେ ମନ୍ଦିର ଜଗନ୍ନାଥ ମନ୍ଦିର ଯିବାକୁ ଭଲ ଲାଗେ ଅଭଡ଼ା ଖାଇବାକୁ ଭଲ ଲାଗେ ସମୁଦ୍ରକୂଳରେ ବୁଲିବାକୁ ଭଲ ଲାଗେ ଆଉ ପୁରୀ ବିଚ୍ରେ ଗାଧୋଇବାକୁ ଭଲ ଲାଗେ ଆଉ ମନ୍ଦିର ବହୁତ ମନ୍ଦିର ପୁରୀର ଅଛି ଆଉ ପୁରୀ କୋଣାର୍କ ପାଖାପାଖି ଆଉ ତେଣୁ କରି ପୁରୀ କୋଣାର୍କରେ ଯାଇ ବୁଲିବା ତା'ର ପ୍ଲେସ୍ ତାକୁ ଭଲ ଲାଗେ ବୁଲା ବୁଲି କରିବା ପାଇଁ ଜଗନ୍ନାଥଙ୍କୁ ଦର୍ଶନ କରିବା ଜଗନ୍ନାଥର ପ୍ରସାଦ ଆଣି ଖାଇବା ସେଠି ସବୁ ମନ୍ଦିର ବୋଲି ଦେଖିବା ତା'ପରେ ସି ବିଚ୍ରେ ବୁଲିବା ସି ବିଚ୍ରେ ଗାଧୋଇବା ପାଇଁ ଭଲ ଲାଗେ ଆଉ ସି ବିଚ୍ରେ ସବୁ ସପିଙ୍ଗ ପଡ଼ିଥାଏ ତାକୁ ବୁଲା ବୁଲି କରି ଦେଖା ଦେଖି କରି ଭଲ ଲାଗେ ଆଉ ସି ବିଚ୍ ଯଦି ପାଖା ପାଖି ଗଲାବେଳେ ଝାଉଁ କୋଣାର୍କ ବି ତା'ପାଖରେ କୋଣାର୍କ ବି ଅଛି କୋଣାର୍କ ବି ଯାଉ ତା'ହେଲେ ଚନ୍ଦ୍ରଭାଗା ଅଛି ଚନ୍ଦ୍ରଭାଗାରେ ଜଙ୍ଗଲ ଝାଉଁ ଜଙ୍ଗଲ ଜଙ୍ଗଲ ମାନଙ୍କରେ ଫଟୋ ଫଟୋ ଉଠାଇବାକୁ ଭଲ ଲାଗେ ଆଉ ଜଙ୍ଗଲରେ ଭୋଜି ଭାତ ବି ପିକ୍ନିକ୍ ପିକ୍ନିକ୍ କରିବାକୁ ଛୁଟି ଭିତରେ ସେଠି ଭଲ ପ୍ଲେସ୍ ପିକ୍ନିକ୍ ପିକ୍ନିକ୍ ପାଇଁ ପିକ୍ନିକ୍ ବି ଆମେ କରୁ ସମସ୍ତେ ମିଶି ପିକ୍ନିକ୍ ପିକ୍ନିକ୍ କରୁ ତା'ର ମନୋରଞ୍ଜନ ଯେମିତିକି ଢେଉ ଆସୁଥିବ ବାଲି ଯାଉଥିବ ଆଉ ସେ ବାଲି ଆମେ ଗୋଡ଼ ଥଉଥିବୁ ପାଣି ଆସୁଥିବ ଗାଧୋଉଥିବୁ ଆଉ ଭଲ ଲାଗେ ବହୁତ ଭଲ ଲାଗେ ମନୋରଞ୍ଜନ ତା'ର ଲାଗେ ଆଉ ବହୁତ କି ସନ୍ଧ୍ୟା ବେଳଟାରେ ଆମକୁ ସନ୍ଧ୍ୟା ବେଳଟାରେ ସମୁଦ୍ର ବିଚ୍କୁ ଯାଇକି ଭଲ ଲାଗେ ସମୁଦ୍ରକ ଯାଇ ଖୁସି ଲାଗେ ମନ ଆନନ୍ଦିତ ହୋଇଯାଏ